ବିଗତ କିଛି ଦଶନ୍ଧି ମଧ୍ୟରେ ଭାରତରେ କେଉଁ କେଉଁ କେତେକ ନୂତନ ଚାକିରୀ ଏବଂ ଭୂମିକା ସୃଷ୍ଟି ହେଇଛି ଉଦାହରଣ ୟୁଟ୍ୟୁବରେ ଲୋକମାନେ ରିଲ୍ସ୍ କରୁଛନ୍ତି ବ୍ଲଗିଙ୍ଗ୍ କରୁଛନ୍ତି ବାହାରକୁ ରାଇଡ଼୍ କରୁଛନ୍ତି ତ ୟୁଟ୍ୟୁବରେ ଏମିତି ବହୁତ ପଇସା କମାଉଛନ୍ତି ନିଜ କ୍ୟାରିଅର୍ ବନେଇ ଦେଉଛନ୍ତି ୟୁଟ୍ୟୁବରେ ତ ୟୁଟ୍ୟୁବ୍ ଗୋଟେ ବଢ଼ିଆ ଜିନିଷ ସୋସିଆଲ୍ ମିଡ଼ିଆରେ ତ ୟୁଟ୍ୟୁବ ଦ୍ୱାରା ଲୋକମାନେ ବହୁତ ବି ଆଗକୁ ଗଲେଣି ଯାହାଦ୍ୱାରା କି ଲୋକ ସେଲିବ୍ରିଟି ମାଧ୍ୟମରେ ଜଣା ଜଣାଶୁଣା ହେଉଛନ୍ତି ତ ଭ୍ରମଣକାରୀ ଯେମିତି କି ଲୋକଙ୍କୁ ବାହାରକୁ ବୁଲିବା ପାଇଁ ନେବା ଟୁରିଷ୍ଟମାନଙ୍କୁ ବୁଲିବାକୁ ଯାଉଛନ୍ତି ତ ତାଙ୍କୁ ଗାଇଡ଼୍ କରିବା ପାଇଁ ଦିନସ୍ ଗୋଟେ ମନ୍ଦିରକୁ ଗଲେ ସେ ମନ୍ଦିର କେବେ ପ୍ରତିଷ୍ଠା ହେଇଥିଲା କିଏ କରିଥିଲେ ପ୍ରତିଷ୍ଠା କେବେ ତାଙ୍କ ଜନ୍ମ କେବେ ମୃତ୍ୟୁ ତ ସବୁ ଏମିତି କହିବା ଟା ଟୁରିଷ୍ଟ୍ ଗୋଟେ ଟୁରିଷ୍ଟକୁ ଜଣେଇବା ପାଇଁ ଗୋଟେ ଗାଇଡ଼ର କାମ ତ ସେ ତାଙ୍କୁ ନେଇକି ଯାଆନ୍ତି ନେଇକି ଆସନ୍ତି ତା'ପରେ ଅଭିନେତା ଅଭିନେତା ଆମର ଅନୁଭବ ବାବୁଶାନ ଇଏ ଆମର ସବୁ ବହୁତ ଭଲ ଭଲ ଅଭିନେତା ପୁରୁଣା ଅଭିନେତା ସିଦ୍ଧାନ୍ତ ବିଜୟ ମହାନ୍ତି ତାଙ୍କ ଦ୍ୱାରା କି ବହୁତ ଇଣ୍ଡଷ୍ଟ୍ରିଆଲ୍ ଫିଲ୍ମ ବହୁତ ଭଲ ହଁ ଦର୍ଶକ ଭଲ କଳା କରିଥାଏ ତ ଯାହାଦ୍ୱାରା କି ସେମାନେ ଆମକୁ ଦେଖେଇପାରନ୍ତି ଭଲ ନାଟ୍ୟ କଳାକାର୍ଯ୍ୟ ଦେଖେଇପାରନ୍ତି ସେମାନେ ଏହାଦ୍ୱାରା ବହୁତ ଗୋଟେ ଗୋଟେ ସେଲିବ୍ରିଟି ତାଙ୍କର ଫ୍ୟାନ୍ କମେଇଥାନ୍ତି ଯାହାଦ୍ୱାରା କି ସେମାନେ ଆଗକୁ ଯାଇପାରନ୍ତି ଆମ ମନରେ ବି ହସ ଦେଇପାରନ୍ତି ଖୁସି ଦେଇପାରନ୍ତି